ମୁଁ ହେଉଛି ଓଡ଼ିଶାର ପିଲା ଯାହାକି ଆମ ପରିବାରର ଏକ ଓଡ଼ିଆ ସମ୍ପ୍ରଦାୟର ଏବଂ ଆମର ଓଡ଼ିଶାରେ ସାଧାରଣତଃ ବିଭିନ୍ନ ବାର ମାସରେ ତେର ପର୍ବ ଅନୁଷ୍ଠିତ ହୋଇଥାଏ ଏବଂ ଯଥା ରଜ ଦୋଳ ମକର ସଂକ୍ରାନ୍ତି ଏହିପରି ସେଥିମଧ୍ୟରେ ରଜ ହେଉଛି ଅନ୍ୟତମ ଏଥିରେ ନୂତନ ପୋଷାକ ପିନ୍ଧିବା ସହିତ ଦୋଳି ଦୋଳି ରଜ ପାନ ପୋଡ଼ ପିଠା ଏଗୁଡ଼ା ସବୁ ଆମେ ଆମର ଏଗୁଡ଼ା କରାଯାଇଥାଏ ରଜ ରଜରେ ଝିଅମାନେ ପୋଷାକ ପିନ୍ଧନ୍ତି ରଜ ଗୀତ ଗାଇ ପାନ ଖାଇ ଦୋଳିରେ ଖେଳନ୍ତି ଏବଂ ଏହା ସହିତ ରଜ ହେଉଛି ଏମିତିଆ ପୂର୍ବ ଯକି ଓଡ଼ିଆ ମାନଙ୍କରେ ପୂର୍ବ ଯାକ ଇତିହାସ ରହିଛି ଯାହାକି ଦୀର୍ଘ ଦିନ ଧରି କରି ଓଡ଼ିଆର ଝିଅମାନେ ରଜ ପାଳନ କରନ୍ତି ଏହା ସହିତ ରଜରେ ରଜ ପିଠା ଏଟା ହେଉଛି ମୁଖ୍ୟ ରଜ ତିନି ଦିନ ଧରି ପାଳନ କରାଯାଇଥାଏ ପହିଲି ରଜ ସଜବାଜ ରଜ ସଂକ୍ରାନ୍ତି ଏପରି ଏବଂ ଏହା ପରେ ହେଉଛି ଦୋଳପୂର୍ଣ୍ଣିମା ଦୋଳ ପର୍ବରେ ଦୋଳ ଠାକୁର ମଧ୍ୟ ଦୋଳ ଭୋଗ ଖାଇଥାନ୍ତି ଏହା ପରେ ହୋଲି ହୋଲି ମଧ୍ୟ ହୋଇଥାଏ ଏବଂ ମକର ସଂକ୍ରାନ୍ତି ମକର ସଂକ୍ରାନ୍ତି ସାଧାରଣତଃ ଜାନୁଆରୀ ମାସରେ ପଡ଼ିଥାଏ ଏବଂ ମକର ସଂକ୍ରାନ୍ତିରୁ ମୁଁ ନୂଆଖାଇ ନୂଆଖାଇ ହେଉଛି ପଶ୍ଚିମ ଓଡ଼ିଶାରେ ଗୋଟେ ଗଣପର୍ବ ଯାହାକି ମା' ସମଲେଇଙ୍କ ପାଖରେ ନୂଆ ଚାଉଳ ପ୍ରୟୋଗ କରାଯାଇଥାଏ